ଆମେ ଗୋଟିଏ ଗାଈକୁ ପାଳନ କରୁଛୁ ଏବଂ ତା'ର କିପରି ଯତ୍ନ ନେବା କଥା ଏବଂ ତା'ର କିପରି ସେବା ଶୁଶ୍ରୂଷା କରିବା କଥା ଆମେ ତା'ର ସବୁ ଜିନିଷ କରିଥାଉ କିନ୍ତୁ ଆଜିକାଲି ଗୋଟିଏ ଜିନିଷ ଦେଖାଯାଉଛି ଯେ ଜରି ବା ପ୍ଲାଷ୍ଟିକ୍ ଯେଉଁ ଅଛି ସେଇଟା ଇଆଡ଼େ ସେଆଡ଼େ ଫିଙ୍ଗି ଦେବା ଦ୍ୱାରା ଗାଈମାନେ ତାକୁ ଖାଇ ତାଙ୍କୁ ଅନେକ ଗୁଡ଼ିଏ ଅନେକ ଗୁଡ଼ିଏ ଜ୍ଵର ଆଣୁଛି ବା ଯାହା ଆମର ଦେହ ଖରାପ ହେଉଛି ତ ଏହି ଜିନିଷକୁ କିପରି ଆମେ ରୋକିବା ବା କେମିତି ଏହାର ପ୍ରତିରୋଧ କରିବା ସେଥିପାଇଁ ଆମକୁ କଠିନ ପଦକ୍ଷେପ ନେବା କଥା ଏବଂ ଗାଈ ଗାଈ ଗୋଟେ ହେଉଛି ସାଧାରଣ ଜନ୍ତୁଟିଏ ଯିଏକି ଘାସ ଖାଏ ଏବଂ ଆମ ଓଡ଼ିଆରେ ବା ଆମ ଓଡ଼ିଶାରେ ସେ ଆମ ସେ ତାକୁ ଗୋରୁକୁ ମାତା ବୋଲି ମାନିଥାନ୍ତି ତ ଆମେ କିପରି ତା'ର ଲାଳନପାଳନ କରିବା କଥା ଯଦି କୌଣସି ମା'ର ସ୍ତନ୍ୟପାନ ନ ହୁଏ ତ କ'ଣ କରିବ ଅନ୍ୟ ଜଣେ ଗୋରୁମାତାର ଗୁୁରସକୁ ଆଣି ତାକୁ ପିଇଥାଏ ତ ସେହିପରି ଭାବରେ ଆମେ କିପରି ଯତ୍ନ ନେବା କଥା ସେହିପରି ଆମର ମଧ୍ୟ ଗାଈକୁ ଯତ୍ନ ନେବାର କଥା ଏବଂ ଆଜିକାଲି କ'ଣ ହେଉଛି ନା ପଶୁମାନଙ୍କ ମଧ୍ୟରୁ ଗାଈକୁ କେହି ମଧ୍ୟ ରଖୁନାହାନ୍ତି କାହିଁକିନା ଏବେ ଟ୍ରାକ୍ଟର୍ ଆସିଲାଣି କିନ୍ତୁ ଗାଈ ମାତା ଯିଏକି ସେ ପୂର୍ବରୁ ଆମ ସହିତ ଅଛି ଏବେ ମଧ୍ୟ ଅଛି ସେଥିପାଇଁ ଆମେ ତାକୁ ପ୍ରାଧାନ୍ୟ ଦେଇକି ତା'ର ଭଲରେ ତା'ର ସେବା ଶୁଶ୍ରୂଷା କରି ରଖିବା କଥା ଆଜିକାଲି ଟ୍ରାକ୍ଟର୍ ଆସିଯାଇଛି ବୋଲି ତାକୁ ଅନ୍ୟ ଭାବରେ ଦେଖିଲେ ବହୁତ ଖରାପ କଥା ବା ଭଲ ନୁହେଁ ଏବଂ ତାକୁ ଆମେ ମା' ଭଳିଆ ମାନିଥାଉ ଆଉ ଗାଈକୁ ସବୁବେଳେ ଆମେ ସକାଳେ ଯେଉଁ ତା'ର ଚାରା ବା ସେ ଯାହା ଖାଇଥାଏ ଆମେ ତାକୁ ତାହା ଦେଇଥାଉ ଏବଂ ସେ ଯାହା ଖାଏ ତାକୁ ଆମେ ଦେଇଥାଉ ଏବଂ ତାହାକୁ ବୁଲିବା ପାଇଁ ମଧ୍ୟ ମୁଁ ନେଇଯାଏ କିଛି କିଛି ସମୟ ତ ସେ ବହୁତ ଖୁସିରେ ଥାଏ ମୁଁ ତା'ର ନାମକରଣ ମଧ୍ୟ କରିଛି ତା'ର ନାମ ଦେଇଛି ବୋଉଲି ତ ସେ ଯଉଁ ଗାଈଟା ଅଛି ସେ ଯୋଉ ବୋଉଲି ଗାଈଟା ଅଛି ସେ ବହୁତ ସୁନ୍ଦର ଏବଂ ତା'ର କାମଧାମ ଯାହା ଅଛି ସେଟା ବହୁତ ଭଲ ତେଣୁ ଆମେ କ'ଣ କରିବା କଥା ନା ଗାଈମାନଙ୍କୁ ଭଲସେ ବଞ୍ଚାଇବା କଥା ତାଙ୍କୁ ଉତ୍ତମ ଚାରା ଦେବା କଥା ତାଙ୍କୁ ଯାହା ବି ଦରକାର ତାହା ସବୁ ଆମେ ପ୍ରଦାନ କରିବା କଥା ତ ଏହି ମନବୃତ୍ତି ନେଇ ଯଦି ଆମେ କାମ କରିବା ତା'ହେଲେ ଆଗକାଳରେ ଆମେ କ'ଣ କ'ଣ କରିବା ନା ଗାଈକୁ ଅଧିକ ପ୍ରାଧାନ୍ୟ ଦେଇପାରିବା ଏବଂ ତା'ର ଯେଉଁ ରହିଛି ତା'ର ଯେଉଁ ସେବା ଶୁଶ୍ରୂଷା କଥା ରହିଛି ସେଥିପାଇଁ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ମଧ୍ୟ ନେଉଛନ୍ତି ଏବେ ଏବଂ ତାଙ୍କୁ ବହୁତ ଗୁଡ଼ିଏ ସାହାଯ୍ୟ ମଧ୍ୟ କରୁଛନ୍ତି ଚାରା ମଧ୍ୟ ପ୍ରଦାନ କରୁଛନ୍ତି ତେଣୁ ସରକାରଙ୍କର ଯେଉଁ ଏହି ଯେଉଁ ପଦକ୍ଷେପ ଅଛି ଏହାକୁ ଆମେ ଆଗରେ ରଖି ଗାଈକୁ ଆମେ ମଧ୍ୟ କିଛି ସୁରକ୍ଷା ପ୍ରଦାନ କରିବା କଥା ଏବଂ ଆଜିକାଲି ଯେଉଁ ବୃକ୍ଷରୋପଣ ହେଉଛି ବା ଯେଉଁ ଗଛ କଟା ଯେଉଁ ହେଉଛି ତାକୁ ଆମେ ପୂର୍ବେ ରୋକିବା କଥା କାହିଁକିନା ଗଛ କାଟିବା ଦ୍ୱାରା ବର୍ଷା କମ୍ ହେଉଛି ବର୍ଷା କମ୍ ହେବା ଫଳରେ ଗାଈ ଗୋରୁ ଯାହା ଅଛନ୍ତି ସେମାନଙ୍କୁ ଚାରା ମଧ୍ୟ ଠିକ୍ ଭାବରେ ମିଳିପାରୁନାହିଁ ଓ ଏହିସବୁ ଜିନିଷ ପ୍ରକୃତି ଦ୍ୱାରା ହେଉଛିି ତ ପ୍ରକୃତିକୁ ଆମେ କିପରି ଭଲ ଭାବରେ ରଖିବା କଥା କିପରି ଠିକ୍ ହିସାବରେ ବ୍ୟବହାର କରିବା କଥା ତ ସେହିସବୁ ଜିନିଷ ଆମକୁ ଜାଣିବା ଦରକାର ଏବଂ ସେହି ସବୁ ଜିନିଷ ଜାଣି ସାରିଲା ପରେ ଆମେ ଗୋଟିଏ ଗାଈକୁ ଭଲ ଭାବରେ ରଖିପାରିବା ବା ଅନ୍ୟ କୌଣସି ପଶୁ ମଧ୍ୟ ଗୋଇଥାଉ ତାକୁ ଭଲ ଭାବରେ ରଖିପାରିବା କୁକୁର ଅଛି ବିଲେଇ ଅଛି ବହୁତ ଅନେକ ଗୁଡ଼ିଏ ପଶୁ ଅଛନ୍ତି ଯାହାକୁ ଆମେ ପାଳନ କରିଥାଉ ତ ସେମାନଙ୍କୁ ମଧ୍ୟ ଠିକ୍ ଭାବରେ ପାଳନ କରିବା ଦରକାର